ଏକ୍ସ ନାମକ ରେଷ୍ଟୁରାଣ୍ଟ ଯାହା ମୁଁ ପଚାରିଲି ଖାଦ୍ୟ ଅଛି କି ନାହିଁ ପଚାରିବା ଦ୍ୱାରା ଏକ ସ୍ଥାନୀୟ ରେଷ୍ଟୁରାଣ୍ଟ ଯାହା ଉପଲବ୍ଧ ଯାଞ୍ଚ କରିଥାନ୍ତି ଉଦାହରଣ କମ୍ ମସଲା ଯେଉଁ ଖାଦ୍ୟଟି ଦେଇଥିଲେ ସେଠ ସେଠାରେ ମସଲା ବହୁତ ହିଁ ବେଶି ପଡ଼ିଥିଲା ଯେଉଁଦ୍ୱାରା ମୁଁ ଖାଇପାରିଲିନି ଏବଂ ଖରାପ ଥିଲା ଯେଉଁ ରେଷ୍ଟୁରାଣ୍ଟରୁ ମୁଁ ଅର୍ଡ଼ର ଦେଇଥିଲି ଯାହାକୁ ମୁଁ ଆସେପ୍ଟ କରିବା ପାଇଁ ବାଧ୍ୟ ହେଇନାହିଁ ଯେଉଁଟାକି ମୋତେ ଭଲ ଲାଗିଲାନି ଯେଉଁଟା ମୁଁ ଏତେ ଇଚ୍ଛାରେ କରିଥିଲି ଅର୍ଡ଼ର ସେଇଟା ଖରାପ ଆସିଲା ତେଣୁ ମନ ଦୁଃଖ ଲାଗିବା ସହିତ ମୁଁ ସେଇଟାକୁ ରିଟର୍ଣ୍ଣ କରିଦେଲି କାରଣ ଖାଦ୍ୟ ଜିନିଷ ଅଛି କି ନାଇଁ ତାହା ଜାଣି ନ ଜାଣି ମୁଁ ଅର୍ଡ଼ର କରିଦେଇଥିଲି ତାହା ଭଲ ନଥିଲା କି ଭଲ ମଧ୍ୟ ରହିବନି ଦେଖିଲି ଖାଲି କିଛି ଭଲ ଲାଗିଲାନି ତେଣୁ ମୁଁ ସେଇଟା ରିଟର୍ଣ୍ଣ କରିଦେଲି ଯାହାଦ୍ୱାରା ଅନୁୁରୋଧ କରି କମ୍ ମସଲା ଯୁକ୍ତ ଖାଦ୍ୟ ପାଇଁ ମୁଁ କହିଲି ଏବଂ ତେଲ ବି କମ୍ ଆଉ ଏବଂ ଟେଷ୍ଟି ହେଇଥିବା ଦରକାର ଯେଉଁଦ୍ୱାରା ଲୋକମାନେ ଖାଇବେ ଆଉ ଆନନ୍ଦର ସହିତ ଖାଇବେ ପଇସା ଦେବେ ପାଇଁ କାଇଁକିନା ସେମାନେ ପଇସା ଦେଇକିରି ହିଁ ଖାଉଥାନ୍ତି ନା ବେକାରଟାରେ ତ ଖାଉନାହାନ୍ତି ସେଇଥିପାଇଁ ଭଲ କରିବା ଦରକାର